ହଁ ମ୍ୟାଡ଼ମ ନମସ୍କାର ଜ୍ୟୋସ୍ନା ମ୍ୟାଡ଼ମ କହୁଛନ୍ତି ତ ଆପଣଙ୍କର ମୁଁ କର କ୍ଲିନିକ ରୁ ନର୍ସ କହୁଥିଲି ଆପଣ ସତେଇଶ ତାରିଖରେ ଅପରେସନ ହେଇକି ଯାଇଥିଲେ ଭଲ ଅଛି ଦେହ ଆପଣଙ୍କର ଆପଣ ଠିକ୍ ଟାଇମରେ ମେଡ଼ିସିନ ଖାଉଛନ୍ତି ନା ନାଇଁ ଆ ଓହୋ ଗରମ ପାଣି ପିଉଛନ୍ତି ନା ନାଇଁ ଆଉ ସେଇ ଯେଉଁ ଯେଉଁ ଜାଗାରେ ଅପରେସନ ହୋଇଛନ୍ତି ସେହି ଜାଗା ଟିକୁ ଟିକେ ପରିଷ୍କାର ଭାବରେ ଡେଟଲ ଫେଟଲ ମାରିକି ଟିକେ ପୋଛା ପୋଛି କରୁଛନ୍ତି ନା ନାଇଁ ଆଉ ଶିଢିଫିଢି ବେଶି ଚଢୁ ନାହାନ୍ତି ତ ଆଉ ଡକ୍ଟର ଯାହା କହିଛନ୍ତି ସେଇ ସେଇ ମେଡ଼ିସିନ ଗୁଡ଼ାକ ଠିକ୍ ଟାଇମରେ ବ୍ୟବହାର କରୁଛନ୍ତି ନା ନାଇଁ ହଁ ମୁଁ ହଁ ମୁଁ ଡକ୍ଟର ଆସିଲେ ତାଙ୍କଠୁ ବୁଝିକି ଆପଣଙ୍କୁ ଫୋନ କରିବି ଆଜ୍ଞା ଆପଣଙ୍କର ଯେଉଁ ଯେଉଁ ମେଡ଼ିସିନ ସବୁ ଲେଖା ହୋଇଛି ସେଗୁଡ଼ିକ ଠିକ୍ ଠିକ୍ ଟାଇମ ରେ ବ୍ୟବହାର କରୁଥିବେ ଆଉ ଖରା କୁ ବେଶି ବାହାରିବେନି ଆଉ କି ରାଗ ତେଲ ମସଲା ଏସବୁ ବ୍ୟବହାର କରିବେନି

ହଁ ବେଶି ଗାଧୁଆ ପାଧୁଆ କରିବେନି ଆଉ ସେଇ ଯେଉଁ ଜାଗା ଟା ଯେଉଁଠି ଆପଣଙ୍କର ସର୍ଜରୀ ହେଇଛି ସେ ଜାଗାଟାକୁ ଟିକେ ପରିଷ୍କାର ପରିଛନ୍ନ କରୁଥିବେ ଡେଟଲ ଫେଟଲ ମାରିକିରି ଆଉ ଶିଢ଼ିଫିଢ଼ି ବେଶି ଚଢ଼ାଚଢି କରିବେନି ଡକ୍ଟର ଯେତିକି ଥର ଆପଣଙ୍କୁ ପ୍ରେସ୍କ୍ରିପସନ୍ ରେ ଲେଖିଥିବେ ଯଦି ନ ବୁଝି ପାରୁଛନ୍ତି ତ ଯେଉଁ ମେଡ଼ିସିନ ଷ୍ଟୋର ଆପଣଙ୍କର ଘର ପାଖରେ ଥିବ ତାଙ୍କଠୁ ଯାଇକି ଟିକେ ବୁଝିଦେବେ ପନ୍ଦର ଦିନ ପାଇଁ ଖାଆନ୍ତୁ

ପନ୍ଦର ଦିନ ଖାଇ ସାରିଲା ପରେ ଡକ୍ଟରଙ୍କୁ ଦେଖାକରିବେ ନା ଆସିକି ତାପରେ ଡକ୍ଟର ଯାହା କହିବେ ହଁ ମୁଁ ଡକ୍ଟର ଆସିଲେ ତାଙ୍କୁ ମୁଁ ବୁଝିକି ଆପଣଙ୍କୁ ଫୋନ କରିବି